ମୋର ନିକଟତରେ ପଡ଼ିଥିବା ପୁସ୍ତକର ନାଁ ଥିଲା କାଦମ୍ବିନୀ ଯାହାକୁ ମୁଁ ପଢ଼ିଥିଲି ଓ ବହୁତ ଭଲ ଲାଗିଥିଲା ତା'ର ବିଷୟ ସେଥିରେ ଗୋଟେ ଗରିବ ଝିଅର ଯୌତୁକ ବିଷୟରେ ପଡ଼ିଥିଲା ତ ସେ କିଭଳି ତା' ବି ଯୌତୁକ ସେ କେମିତି ତାଙ୍କ ଶାଶୁଘର ଲୋକ ତାଙ୍କଠୁ ଶୋଷଣ କରୁଥିଲେ ତ ଯେଉଁଟାକୁ ପଢ଼ିକିନା ବହୁତ ଭଲ ଲାଗିଥିଲା